ଫସଲରେ ଉତ୍ପାଦିକ ବା ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଆମେ ବିଭିନ୍ନ ପ୍ରକାରର କୌଶଳ ବ୍ୟବହାର କରିଥାଉ ଯଥା ସାର ପିଡ଼ିଆ ଗୋବର ବିଭିନ୍ନ ପ୍ରକାରର ସବୁ ଖତ ଏହିସବୁ ଫସଲର ଉନ୍ନତି ଏସବୁ ଜିନିଷ ପକାଇଲେ ଫସଲରେ ଫସଲ ଉନ୍ନତି ହୋଇଥାଏ ସାର ଗୋବର ପିଡ଼ିଆ ବିଭିନ୍ନ ପ୍ରକାର ସାର